ମୁଁ କିଛି ଅନ୍ଧ ବିଶ୍ୱାସ ଉପରେ କହିବାକୁ ଯାଉଛି ଯାହାକି ଆମମାନଙ୍କୁ ଜୀବନରେ ବହୁତ କୁପ୍ରଭାବ ପକାଉଛି ଆମେମାନେ ଆମେମାନେ ନୁହେଁ ଆମ ଅଞ୍ଚଳରେ ରହୁଥିବା ବହୁତ ଲୋକମାନେ ଅନ୍ଧବିଶ୍ୱାସ କରନ୍ତି ଯାହାଫଳରେ କି ବହୁତ ଲୋକଙ୍କର ସେଥିରେ କ୍ଷତି ମଧ୍ୟ ହୁଏ ଅନ୍ଧବିଶ୍ୱାସ ଗୋଟିଏ ଛୋଟ କଥା କିନ୍ତୁ ତା ଦେହରେ ବହୁତ ହିଁ ବଡ଼ ସମସ୍ୟା ଘଟିଥାଏ ଯେମିତିକି ଆମ ଲୋକମାନେ ଏଠି ଟିକେ ଯଦି ଗୋଟେ ପିଲାର ଦେହ ଖରାପ ହୋଇଥିବ ତ ସେମାନେ ଭାବିବେ କି ପିଲାକୁ କିଏ ନଜର ପକାଉଛି ପିଲାର କିଏ କାଳେ ଡାହାଣୀ ଲାଗିଛି ଏଇ ଟାଇପ୍ର ସବୁ ବିଶ୍ୱାସ କରିବେ ପଶ୍ଚିମ ଓଡ଼ିଶାରେ ସେମାନେ ସେମିତି ଗୋଟେ ଅନ୍ଧବିଶ୍ୱାସକୁ ସେ ଯୋଡ଼ି ରଖିଥାନ୍ତି କି ଯାହା ବି ଆମ ଭି ଦେହ ଖରାପ ହୋଇଥାଉ ଆମେ ତାକୁ ଅନ୍ଧବିଶ୍ୱାସ ଭାବେ ବୋଧେ ତାକୁ କିଏ ନଜର କରିଛି କି ତାକୁ ଡାହାଣୀ ଲାଗିଛି ସ୍ପିରିଟ୍ ଦ୍ୱାରା ଯେଉଁଟା କୁହନ୍ତି ତ ସେମାନେ ସବୁ ସେଇଆ ହିଁ ଭାବନ୍ତି କି ନାହିଁ ବୋଧେ କିଛି ସ୍ପିରିଟ୍ ଅଛି ଯେଉଁଥି ପାଇଁକି ଆମେ ନେଇଯିବା ଡାହାଣୀ ପା ଗୁଣିଆଙ୍କ ପାଖକୁ ନେଇଯିବା ଗୁଣିଆଙ୍କ ପାଖରେ ନେଇକରି ତାଙ୍କୁ ଦେଖାଇବା ତାଙ୍କୁ ଝାଡ଼ି ଦେବ ଝାଡ଼ିବା ତାଙ୍କୁ ଚେଙ୍କ ଦେବା ଏହା ଦ୍ୱାରା ବହୁତ କିଛି କ୍ଷତି ହୁଏ ଯଦି ଗୋଟିଏ ଛୋଟ ଛୁଆର ଦେହ ଖରାପ ହେଉଛି ଭାବୁଛନ୍ତି କି ଏ ପିଲାଟା ବୋଧେ ଡ ଏ ଲୋକ ବୋଧେ ନଜର ପକାଇ ଦେଇଛନ୍ତି କି ଏଇ ପିଲାକୁ ବୋଧେ ଡାହାଣୀ ଖାଇଛି ସେଇଥିପାଇଁ ପିଲା କାନ୍ଦୁଛି କେହି ବୁଝନ୍ତିନି କି ପିଲାର ହେଇଛି କ'ଣ ପିଲା କାହିଁକି କାନ୍ଦୁଛି ହୋଇପାରେ ତାର ପେଟ କାଟୁଥାଇପାରେ ହୋଇପାରେ ଛୋଟ ପିଲାଟି କହିପାରୁନି ଗ୍ୟାସ୍ ହୋଇଥାଇପାରେ ଯାହାଦ୍ୱାରା କି ସେ ନିଜକୁ ନିଜେ କଣ୍ଟ୍ରୋଲ୍ କରିପାରେନି କାନ୍ଦେ ଆମେ ତ ବହୁତ ଛୋ ବଡ଼ ଲୋକ ବି ସେ ନିଜକୁ ସମ୍ଭାଳି ପାରନ୍ତିନି ତ ଲୋକ ସେତେବେଳେ କ'ଣ କରନ୍ତି ନା ଆକୁ ଡାହାଣୀ ଲାଗିଛି ଚାଲ ଆମେ ଗୁଣିଆଙ୍କ ପାଖରେ ଝାଡ଼ି ଆଣିବା ସେଇଟା ହିଁ ଆମ ଅନ୍ଧବିଶ୍ୱାସ ଆମେ ଏଇଆକୁ କେବେ ବି ବିଶ୍ୱାସ କରିବା କଥା ନୁହେଁ କାରଣ ଆକୁ ବିଶ୍ୱାସ କରିବା ଦ୍ୱାରା ଆମ ପିଲାର ସେତିକି ସମୟ ଭିତରେ ଆମେ ତାଙ୍କୁ ଯଦି ନେଇକି ମେଡ଼ିକାଲ୍ରେ ଦେଖାଇବା ଚେକ୍ଅପ୍ କରାଇବା ତାହେଲେ ଏତେ ଟା କ୍ଷତି କେବେ ବି ହେବନି ନହେଲେ ପିଲାର ଅତି କ୍ଷତି ହୋଇଯିବ ସେଥିପାଇଁ ତ ଆମର ବି ବହୁତ ଆମ ଗାଁରେ ବି ଅଛନ୍ତି କି ବହୁତ ଏମାନେ ବି ଭାବନ୍ତି ହଁ ବୋଧେ ଆକୁ ଏ ପିଲାକୁ ବୋଧେ ଡାହାଣୀ ଲାଗିଛି ଚାଲ ଆମେ ଦେଖାଇ ଦେଇ ଆଣିବା ତା ପରକୁ ଛୁଆଟି ଡରିଯାଏ ତା ଦ୍ୱାରା ତା ମାଇଣ୍ଡ୍ରେ ଛୋଟ ପିଲା ହେଲେ ବି ତା ମାଇଣ୍ଡ୍ରେ ସେଇଟା ପଶେ କି ମୋ ମା କହୁଥିଲେ ମତେ ଡାହାଣୀ ଲାଗିଥିଲା ତ ମୁଣ୍ଡରେ ସେଇ ସେଇ କଥା ହିଁ ପୁରାଏ ତେଣିକି ତା ଦେହର ଯାହା ବି କ୍ଷତି ହୋଇଥାଉ ସେ ପ୍ରଥମେ ଗୋଟିଏ କଥା ଭାବେ କି ମୋ ମା କହୁଥିଲେ ଡାହାଣୀ ଲାଗିଲେ ଏଇଟା ହୁଏ କି ମୋତେ କିଏ ନଜର ପକାଇଲେ ଏଇଟା ହୁଏ ଏଇଟା ହିଁ ଭୁଲ୍ ଧାରଣା ଆମେ ଲୋ ବଡ଼ ଲୋକଙ୍କ ପାଖରୁ ହିଁ ଶିକ୍ଷା ପାଉ ସେମାନେ ଯେତେବେଳେ ଆମକୁ ଏଇ କଥା କହିବେ ତ ଆମେ ସେତେବେଳେ ସେଇ କଥାକୁ ମନେ ରଖିଥାଉ ତ ଆମ ମୁଣ୍ଡରେ ସେଇ କଥା ହିଁ ପଶେ ଯେତେବେଳେ ଆମ ଦେହ ଖରାପ ହୁଏ କି ଅନ୍ୟ କାହା ଦେହ ଖରାପ ହୁଏ ଆମେ ବି ଭାବୁ ବୋଧେ କିଛି ସ୍ପିରିଟ୍ କାମ ହେଇଛି କି ତାକୁ ବୋଧେ ଡାହାଣୀ ପାହାଣୀ ଲାଗିଛି ଏଇଆ ଆମେ ଭାବୁ ଏଇଟା ହିଁ ଅନ୍ଧବିଶ୍ୱାସ ଆ ଦ୍ୱାରା ଲୋକଙ୍କର କେବେ ବି ଫାଇଦା ମିଳେନି ଏଇଟା କ୍ଷତି ହିଁ ଲୋକଙ୍କୁ ପହଞ୍ଚାଏ ତେଣୁ କରି ଏ ଅନ୍ଧବିଶ୍ୱାସକୁ ମାନି ନେବା ସମ୍ପୂର୍ଣ୍ଣ ଭାବରେ ଭୁଲ ଏ ଧାରଣାକୁ ରଖିବା ଭୁଲ୍ ୟାକୁ ମାନିନେବା ବି ଭୁଲ ଏଇଟା ହିଁ ଆମମାନଙ୍କର ଏଇଟା ସବୁଠୁ ବଡ଼ ଭୁଲ୍ ତେଣୁ କରି ମୁଁ ଭାବୁଛି ଏ ଅନ୍ଧବିଶ୍ୱାସକୁ ଦୂରେଇବାକୁ ହେଲେ ଆମକୁ ନିଜକୁ ନିଜେ ସତର୍କ ହେବାକୁ ପଡ଼ିବ